ସିଙ୍ଗ୍ଡ଼ା ଗରମ୍ଟା କାଁ କାଣା ଛାନ୍ଲନ କେଁ ଫେର୍ କେନ୍ଟା କେତେ କେତେ ଦାମ୍ କହତ ମୁଇଁ ନାଇଁ ଜାନିପାର୍ବା ଇହାଦେ ରେଟ୍ ଫେଟ୍ ଟିକେ କମିଚେ ବୋଲ୍ଥିଲେ କେନ୍ତା କେନ୍ତା ଯେ ହଁ ଆଉ ଇଟା ରସ୍ଗୁଲା ନାଇଁ ଛାନ୍ବାର୍ ଭେଲ୍ ଗଜା ଗରମ୍ ଅଛେ କି ଥଣ୍ଡା ଅଛେ ପିଆଜି ଛାନ୍ତ କି ନେଇଁ ପିଆଜି ପିଆଜି ଆଉ ଚଟ୍ନି ଫଟ୍ନି କାଣା ରଖିଚ

ହଁ ହଁ ବୋଏଲେ ହେଟା ହେଟା ବି ବନେଇକରି ଦେବ ତ ଇଥି ଜରିଥି ବାନ୍ଧ୍ବ ଆଉ

ବେଲ୍ବୁଡ଼ା ମୁଇଁ ହେନ୍ତା ପାଞ୍ଚ୍ ଛଅ ବଜେ ଯିମି ତୁମର୍ ନିକେ ଆଉ ମତେ ଦେବ ଫେର୍ ହେନ୍ତା ନେମା ସାମାନ୍ ପତର୍ ତମର୍ ହେନର୍ ଚଉଲ୍ ବାରା ନେମି ସିଙ୍ଗ୍ଡ଼ା ଚଉଲ୍ ବରା କରି ଦେବ

ମୁଇଁ ହେଲେ ବାସିଟା ନେମି କେଁ ତତ୍ଲା ତତ୍ଲା ଟିକେ ନାଇଁ ନେଲେ ଛୁଆମାନେ ଖାଏବେ କେନ୍ତା ବେଲେ ହଁ ନେମି ଭଲ୍ ଜଦି ତୁମର୍ ଦୁକାନ୍ ଚଲୁଥିବା ବେଲେ ନେମି

ମତେ ଇଟା ଗୁଟେ ଦରକାର୍ ଅଛେ ହୋ ତୁମର୍ ଦୁକାନ୍ନ ଇ ଥଣ୍ଡା ଫଣ୍ଡା ବିକ୍ସ କେଁ ହଁ ଥଣ୍ଡା ଥୁଣ୍ଡି ନାଇଁ ବିକ ଆଉ ମିଠା ମିଠା ଫିଟା କାଣା କାଣା ବିକ୍ସ ଗଜା ଖାଲି ବିକ୍ବ ଆର୍ କାଣା କାଣା ବିକ୍ତ ବେଲେ କେନୁ ଜିଲ୍ପି ଫିଲ୍ପି ବିକ୍ତ ହଁ ବିରି ବରା ହଁ ବିରି ବରା ବିରି ବରା ଗରମ୍ଟା ଅଛେ ଚନା ଜଲ୍ଦି ଆଏସି

ହଏ ହୋ ଶୁନତ ପର୍ ଦିନ୍କେ କୁନୁଆ ଆଏବେ ହୋ ମୋର୍ ଲାଗି ବନେ ଗୁଡ଼ାଦୁ ବନେଇ ନେଇଥିବ ତ ଇ ସିଙ୍ଗ୍ଡ଼ା ବିରି ବରା ଆଉ ଜିଲିପ୍ ଜୁଲ୍ପା କରି ଏଡ୍ଭାନ୍ସ୍ ଦେମା କାଁ କରି ନାଇଁଦେମା କେତେ ନେବ କହ ହଁ ଯେ କେତେ ଏଡ୍ଭାନ୍ସ୍ ତୁମେ ହେଟା କହେବବେଲେ କାନୁ ଆର୍ ଫେର୍ ହଁ ହଁ ଧରିକିରି ଯିମି ଆଉ ଦେମି ମୋତେ ଇଟା ପର୍ଦିନେ ଇଟା କୁନୁଆ ଆଉଛନ୍ ବଲତ ମିଠା ମୁଠି ବି ସବୁ ବନେଇଥିବ ଏକା ହଉ ତେନେ ମୁଇଁ ହଁ ହଁ ସବୁ ହେଟା ମୋର୍ ଲାଗି ପର୍ଦିନେ ନେଇକେଁ ଦିନେ ଦୁଇ ଦିନ୍ ଲାଗ୍ବା କୁନୁଆ କୁନି ଯେନ୍ ଆଏବେ ସବୁ ରଖିରୁଖା ନେଇଥିବ ଯେ ମୁଇଁ ନେଇଯିମି ହେଁ